ଭାରତରେ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ମଧ୍ୟରୁ ଜନସଂଖ୍ୟା ବୃଦ୍ଧି ଏକ ବଡ଼ ସମସ୍ୟା ହେଇଗଲାଣି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆମର ଜଙ୍ଗଲକୁ ଲୋକମାନେ କାଟିକି ସେଠାରେ ଜନବସତି କରିଦେଲେଣି ଜନବସତି ବୃଦ୍ଧି ଦ୍ୱାରା ଆମର ପରିବେଶ ବହୁତ ସମସ୍ୟାରେ ସମ୍ମୁଖୀନ ହେଉଛି ଜୀବଜନ୍ତୁଙ୍କ ଉପରେ ବି ୟାରକୁ ପ୍ରଭାବ ପଡ଼ୁଛି ଜୀବଜନ୍ତୁ ଜନ୍ତୁମାନଙ୍କର ଜଙ୍ଗଲ ସଫା କରିଦେବାରୁ ସେମାନଙ୍କର ବାସସ୍ଥାନ ବି ସେମାନେ ରହିପାରୁନାହାନ୍ତି ଯାହାଫଳରେକି ସେମାନଙ୍କୁ ବି ମାରି ଦିଆଯାଉଛି ଚାଷ ଜମି ବି କମିଯାଉଛି ଚାଷ ଜମି କମିଯିବାରୁ ଚାଷ ବି ହେଇପାରୁନି ଭଲ ଭାବରେ ପାହାଡ଼ ପାହାଡ଼କୁ ବି କାଟିକି ପାହାଡ଼ରେ ବି ରାସ୍ତା ତିଆରି କରିଦେଉଛନ୍ତି ପାହାଡ଼ ପର୍ବତ ସବୁ କାଟିକି ଜଙ୍ଗଲ ସଫା କରିକି ଜନବସତି ସବୁଆଡ଼େ କରିଦେଉଛନ୍ତି ନଦୀନାଳ ପୋଖରୀ ଆକୁ ସବୁ ବି ପୋତି ଦେଇକି ସେଠି ବି ଜନବସତି କରିଦେଉଛନ୍ତି ସମୁଦ୍ରରେ ଜନସଂଖ୍ୟା ବଢ଼ିବାରୁ ସମୁଦ୍ରରେ ସବୁ ମାନେ ଅଳିଆ ଆବର୍ଜନା ସବୁ ନେଇକି ସମୁଦ୍ରରେ ହିଁ ପକା ହେଉଛି ମାଟି ମାଟିକି ବି ପ୍ରଦୂଷଣ କରୁଛନ୍ତି